ହଁ ତମେ ଫଟୋ ଫଟ ଇଏ ସୁଟ୍ କରୁଛ ପା ଆଉ ଇଏ ସବୁ ପ୍ରକାର ଗୋଟେ ମୋ ଝିଅ ବାହାଘର ଗୋଟେ ଆଲବମ୍ କରିବୁ ବୁଝିଲୁ ଆଉ କେତେ କ'ଣ ତମର ପ୍ରାଇସ୍ ଅଛି ଆମର ନା ନା ସବୁ ହେବ ନିର୍ବନ୍ଧ ଠାରୁ ଆରମ୍ଭ କରିକି ସବୁ ହେବ ତେଇଶ ହଜାର ନା ହଉ ଟିକେ ଆସିବେ ଘରକୁ କେତେବେଳେ ଟିକେ କଥାବାର୍ତ୍ତା ହେବା ଆଉ କେଉଁ କେଉଁ ଏଥିରେ କରିବେ ଆଉ ମାର୍ଚ୍ଚ ଛଅରେ ହେବ ହଁ ଫେବୃଆରୀ ପଚିଶରେ ନିର୍ବନ୍ଧ ହେବ ଆଉ ମାର୍ଚ୍ଚ ଛଅରେ ମାର୍ଚ୍ଚ ପାଞ୍ଚରେ ହେବ ମେହେନ୍ଦି ରସମ୍ ତା'ପରେ ହଳଦୀ ହେବ ଆଉ ତା'ପରେ ମାର୍ଚ୍ଚ ଛଅରେ ତ ବାହାଘର ଆଉ ହଁ ଆସିବୁ ଟିକେ ଘରକୁ କଥାବାର୍ତ୍ତା ହେବା କେମତି କ'ଣ ଟିକେ କରିବେ ଆଉ ହଁ ଆମର ସବୁ କେତେ ପ୍ରକାର ଅଛି ତ ମେହେନ୍ଦି ମେହେନ୍ଦି ଅଛି ହଳଦୀ ରେସମ୍ ଅଛି ତା'ପରେ ଏନଗେଜମେଣ୍ଟ ଅଛି ତା'ପରେ ବାହାଘର ଅଛି ଆଉ ସେଇଗୁଡ଼ା ସବୁ ଟିକେ ଫଟୋ ସୁଟ୍ କରିବେ ଆଉ ଆଉ ହଁ ହଁ ହଁ ଭିଡ଼ିଓ ଫିଡ଼ିଓ ହେବ ହଁ ହଁ ଟିକେ ଭଲ ଦେଖିକି ଟିକେ କରିବେ ଆଉ ମୁଁ ଆପଣଙ୍କ ନା ଶୁଣିଛି ତ ସେଇଥିପାଇଁ ମୁଁ ଆପଣଙ୍କୁ କଲ୍ କଲି ହଁ ହଁ ହଁ ହଉ ହଉ ପଚିଶ ହଜାରେ ହେଇଥା ଆସିବେ ଘରକୁ ଟିକେ ଆଉ କେତେବେଳେ ଟାଇମ୍ ହେଲେ ଟିକେ ଆସିବେ କଥାବାର୍ତ୍ତା ହେବା ହଁ ଆଡ଼ଭାନ୍ସ କେତେ ନେବେ ହଉ ଦେଖିଆ ଆଉ ଆସନ୍ତୁ ଘରକୁ ଆଉ

ଓହୋ ଅବଶିଷ୍ଟ ସେତିକି ଆଉ ଦେବି ଆଉ ହଁ ଆଉ ମୁଁ ଫୋନ୍ ନମ୍ବର ଆଡ଼୍ରେସ୍ ଏଇ ହ୍ଵାଟସଆପ୍ରେ ଛାଡ଼ି ଦେବି ଆଉ

ହଁ ଠିକ୍ କିନ୍ତୁ ଠିକ୍ ଟାଇମ୍ରେ ଟିକିଏ ଆସିବେ ଆଉ ହଁ ଠିକ୍ ଟାଇମ୍ରେ ଆସିଲେ ଟିକିଏ ହେବ କାମ ଆଉ